ହ୍ୟାଲୋ ଆପଣ ରାଜାରାଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ମାନସୀ ପ୍ରଧାନ କହୁଥିଲି ମୁଁ ଗୋଟିଏ ଖାଦ୍ୟ ଅର୍ଡ଼ର କରିଥିଲି ସେଥିପାଇଁ ଫୋନପେ କରିଥିଲି ମୋ ଆକାଉଣ୍ଟରୁ ପଇସା କଟିଯାଇଛି ମୁଁ ଭାବୁଛି ଆପଣଙ୍କ ପାଖରେ ପହଞ୍ଚି ଯାଇଥିବ ମୋତେ ଦେଖି ଟିକେ କୁହନ୍ତୁ ତ ପହଞ୍ଚିଛି କି ନାହିଁ ମୋ ଆକାଉଣ୍ଟରୁ କଟିଛି ମାନେ ମୁଁ ନିଶ୍ଚିନ୍ତ ଅଛି ଆପଣଙ୍କ ପାଖରେ ପହଁଞ୍ଚିଥିବ